ବାର ହଜାର ଦୁଇ ଶହ ବୟାଳିଶି ତେର ହଜାର ଦୁଇ ଶହ ବାଉନ ଚଉଦ ହଜାର ଦୁଇ ଶହ ପଇଁତିରିଶି ପନ୍ଦର ହଜାର ଦୁଇ ଶହ ଚାଲିଶି ଚାରି ହଜାର ଚାରି ଶହ କୋଡ଼ିଏ